ବଲିଉଡ଼ ଟଲିଉଡ଼ରେ ଆଜିକାଲି ଫ୍ୟାସନ୍ ଟ୍ରେଣ୍ଡକୁ ସବୁଠୁ ଖରାପ ପୋଷାକ ଯାକ ପିନ୍ଧୁଛନ୍ତି ମୋ ହିସାବରେ ସେମିତି ପୋଷାକ ପିନ୍ଧିଲେ ସାନ ପିଲାମାନେ ବି ମୁଭି ମୋବାଇଲ୍ ଦେଖୁଛନ୍ତି ପୁଅମାନେ ବି ଖରାପ ହେବେ ତେଣୁ ଭଲ ଭଦ୍ର ସବୁ ପୋଷାକ ପିନ୍ଧିବା ଦରକାର ଯେପରି ସଲୱାର୍ କମିଜ୍ ଶାଢ଼ୀ ଏଇସବୁ ପୋଷକ ପିନ୍ଧିଲେ ଭଲ ଆଉ ସଲୱାର୍ କମିଜ୍ ବା ଶାଢ଼ୀ ମୁଭି ବା ସିରିଏଲ୍ରେ ଟିଭି ସିରିଏଲ୍ରେ ଦେଖିଲେ ଆମକୁ ବି ଇଚ୍ଛା ହଉଛି ସେମିତି ଗୋଟେ ଶାଢ଼ୀ ବା ସଲୱାର୍ ଆଣିକି ପିନ୍ଧିବା ପାଇଁ କିି ଘରେ କି ସିଲେଇ କରିକି ତିଆରି କରିକି ପିନ୍ଧିବା ପାଇଁ ତେଣୁ ମୋତେ ସେ ଯେଉଁ ମୁଭି ବା ସିରିଏଲ୍ରେ ଭଲ ପୋଷାକ ପିନ୍ଧୁଛନ୍ତି ସେଇ ସବୁ ପୋଷାକ ହିଁ ମୋତେ ପିନ୍ଧିବା ପାଇଁ ଭଲ ଲାଗୁଛି ଏବଂ ସେ ସାନସାନ ଜିନ୍ସ ଟପ୍ ବା ଏଇସବୁ ସର୍ଟ ଡ୍ରେସ୍ ମୋତେ ପିନ୍ଧିବା ପାଇଁ ଭଲ ଲାଗୁ ନାହିଁ